ଆମ ଦେଶ ଭାରତ ପ୍ରକୃତିର ସବୁଜିିମାରେ ଭରପୁର ଏକ ଦେଶ ଆମ ଦେଶରେ ବହୁତ ଗୁଡ଼ିଏ ପର୍ଯ୍ୟଟନସ୍ଥଳୀ ଏବଂ ଐତିହାସିକ ସ୍ଥାନ ଏବଂ କେତେକ ଭ୍ରମଣ ପାଇଁ ବହୁତ ଗୁଡ଼ିଏ ଅଭୟାରଣ୍ୟ ବହୁତ ଅଛି ଆମ ଭାରତରେ ବହୁତ ଗୁଡ଼ିଏ ପ୍ରାଚୀନ ମନ୍ଦିର କେତେକ ସମାଧି ଏବଂ ଆହୁରି ବିଭିନ୍ନ ସ୍ମାରକୀଗୁଡ଼ିକ ରହିଛି ସେଗୁଡ଼ିକୁ ଦେଖିବା ପାଇଁ ଦେଶ ବିଦେଶରୁ ବହୁତ ଗୁଡ଼ିଏ ପର୍ଯ୍ୟଟକ ଆମ ଦେଶକୁ ଆସିଥାନ୍ତି ଆମ ଦେଶରେ ସେଥିପାଇଁ ପର୍ଯ୍ୟଟନର ବିକାଶ ଘଟିଛି ଏବଂ ପର୍ଯ୍ୟଟନରୁ ଆମ ଦେଶକୁ ବିପୁଳ ପରିମାଣରେ ତା କର ଆଦାୟ ହେଉଛି ଯେମିତି ଆମ ଭାରତରେ ବହୁତ ଗୁଡ଼ିଏ ତୀର୍ଥସ୍ଥଳୀ ଅଛି ସେହି ତୀର୍ଥସ୍ଥଳୀମାନଙ୍କର ମାହାତ୍ମ୍ୟ ଖୁବ୍ ଅଧିକ ଏବଂ ସେହି ସ୍ଥଳୀମାନଙ୍କରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥାଏ ସେମାନେ ସେହି ଜାଗାକୁ ଦେଖି ସେମାନେ ଖୁବ୍ ଆନନ୍ଦିତ ହୋଇଥାନ୍ତି ଏବଂ ସେଠାକାର କଳାକୃତିର ମଜା ନେଇଥାନ୍ତି କିନ୍ତୁ ଆମ ଦେଶରେ ବହୁତ ଗୁଡ଼ିଏ ପ୍ରାଚୀନ ମନ୍ଦିର ମଧ୍ୟ ରହିଛି ସେହି ପ୍ରାଚୀନ ମନ୍ଦିରଗୁଡ଼ିକରେ ଆଗକାଳରେ ପଥରରେ ଖୋଦା ହୋଇ ବିଭିନ୍ନପ୍ରକାରର ମୂର୍ତ୍ତି ତିଆରି କରାଯାଇଥାଏ ଯେଉଁ ମୂର୍ତ୍ତିଗୁଡ଼ିକ କି ବହୁତ ଆକର୍ଷଣୀୟ ଏବଂ ଖୁବ୍ ସୁନ୍ଦର ଦିଶିଥାଏ ସେହି କଳାକୃତିରେ ଆମର ଐତିହାସିକର ବହୁତ ଗୁଡ଼ିଏ କଥା ସ୍ଥାନ ପାଇଥାଏ ସେମିତି ଆମ ଦେଶରେ ତା ବାଦ୍ ବହୁତ ଗୁଡ଼ିଏ ପର୍ଯ୍ୟଟନସ୍ଥଳୀ ଅଛି ଯେଉଁ ସ୍ଥଳୀଗୁଡ଼ିକୁ ଦେଖିଯିବା ପାଇଁ ସବୁବେଳେ ପର୍ଯ୍ୟଟକମାନଙ୍କ ଭିଡ଼ ଲାଗିଥାଏ ଯେମିତି ପୁରୀର ଜଗନ୍ନାଥ ମନ୍ଦିର କେଦାରନାଥ ମନ୍ଦିର ପଞ୍ଜାବର ସ୍ଵର୍ଣ୍ଣ ମନ୍ଦିର ତା'ପରେ ରାମେଶ୍ୱର ମନ୍ଦିର ସେମିତି ଆମ ରାଜ୍ୟରେ ଥିବା ଭିତରକନିକା ଗହିରମଥା ଗୋଆ ସମୁଦ୍ରକୂଳ ସେମିତି ବମ୍ବେ ସମୁଦ୍ରକୂଳ ଏବଂ ଆମ ଆମ ଦିଲ୍ଲୀରେ ଥିବା କୁତବ୍ମିନାର୍ ତାଜମହଲ ଇତ୍ୟାଦି ଅନ୍ୟତମ ଏହିସବୁ ସ୍ଥାନଗୁଡ଼ିକରେ ତା'ର ନିଜର କଳାକୃତି ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଏ ତେଣୁ ସେହି ଜାଗାଗୁଡ଼ିକ ପର୍ଯ୍ୟଟକମାନଙ୍କୁ ଖୁବ୍ ଆକର୍ଷଣ କରେ ଏବଂ ପର୍ଯ୍ୟଟକମାନେ ସେହି ସ୍ଥାନଗୁଡ଼ିକୁ ବୁଲିବାକୁ ଯାଇଥାନ୍ତି